ମୁଁ ଭାବୁଛି ଆମେ ଯେଉଁ ଖବର ଗଣମାଧ୍ୟମରେ ପାଉଛୁ ତାହା ସଠିକ ଭାବେ ପର୍ଯ୍ୟାପ୍ତ ନୁହେଁ ବର୍ତ୍ତମାନ ନ୍ୟୁଜ୍ ମିଡ଼ିଆରୁ ଯାହା ହଜିଯାଇଛି ତାହା ହେଉଛି ସତ୍ୟତା ଏବଂ ମାନବିକତା ଯାହା ନ୍ୟୁଜ୍ ମିଡ଼ିଆରେ ରହିବା ଉଚିତ ଏମାନେ ସତ୍ୟତାକୁ ନ ଦେଖାଇ ମିଥ୍ୟା ଖବର ପ୍ରସାରଣ କରୁଛନ୍ତି ଯୋଉଁଟାକି ସମସ୍ତଙ୍କ ପାଇଁ ଆବଶ୍ୟକ